ପଶୁପାଳନ ସମ୍ବନ୍ଧରେ ଯେଉଁ ନିୟମ ଆମେ ଯେହେତୁ ଗାଁ ଲୋକ ଗାଁ ଲୋକ କୃଷି ତ ଆମେ ତ ଏତେ ସବୁ ବିଷୟ ଜାଣିନ ଜାଣିନ ଆଉ ଗାଁ ଲୋକ ଅ ଆମେ କୃଷି କୃଷକ ଆମେ ଅଧେ ଟାଇମ୍ ଆମର ବିଲବାଡ଼ିରେ ଯାଏ ବିଲବାଡ଼ିରେ ଯାଏ ତ ଆମେ ସେସବୁ ନିୟମ ବିଷୟରେ ଜାଣୁ କିନ୍ତୁ ଆମେ ଆମର ଆମେ ଆମର ଯେମିତିକା ପଶୁକୁ ଯତ୍ନ ନଉ ତାକୁ ସବୁ ସେବା ଶୁଶ୍ରୂଷା କରୁ ସେପରି ଆମେ କରୁ ତା ଠିକ୍ ଟାଇମ୍ରେ ଟୀକା ଦିଆ ଟୀକା ଦିଆ ହୁଏ ଆଉ ତାଙ୍କ ଯେମିତି ଯେତେବେଳେ ଯାହା ହୁଏ ଆମେ ତାକୁ ପଶୁ ଡାକ୍ତର ଡାକି ସେବା କରିଥାଉ ଆମେ ଯେହେତୁ ଗରିବ ଲୋକ ଏତେ ୟୁଟ୍ୟୁବ୍ ଚ୍ୟାନେଲ୍ ଏସବୁ ଚ୍ୟାନେଲ୍ ଆମେ ଦେଖୁନଥାଉ ଆମେ ଜାଣିପାରୁନୁ ହେତେ ସବୁ କିନ୍ତୁ ଆମେ ଆମର ଯେମିତି ଆମର ବାପା ମାନେ କରନ୍ତି ଆମର ଜେଜେବାପା ଯେମିତି ପଶୁ ସେବା କରନ୍ତି ଆମେ ସେହିପରି କରୁ ଆଉ ବାକି ଆମେ ଏସବୁ ବିଷୟ ଜାଣିନଥାଉ କିଛି